ଦଶଦିନ ଭିତରେ ମୁଁ ବଜାରକୁ ଯାଇଥିଲି ସେଠୁ ଦୁଇଟି ଚୁଡ଼ି କିଣିକି ଆଣିଥିଲି ମୁଁ ପିନ୍ଧିଲା ମାତ୍ରେ ମୋ ହାତ ଦେଖିବାକୁ ବହୁତ ସୁନ୍ଦର ଲାଗିଲା ମୁଁ ଯୁଆଡ଼େ ବି ଯାଉଥିଲି ସେହି ଚୁଡ଼ି ପିନ୍ଧିକି ଯାଉଥିଲି ଗଲାବେଳେ ବାଟରେ ସାଙ୍ଗମାନେ ଦେଖିଲେ ଯେ ଚୁଡ଼ି ପଚାରିଲେ କେଉଁଠୁ କିଣିଛୁ ମୁଁ କହିଲି ବଜାରରୁ କିଣିଛି ତ କହିଲେ କି ବହୁତ ସୁନ୍ଦର ଦିଶୁଛି ମୁଁ ଶୁଣି ବହୁତ ଖୁସି ହୋଇଗଲି